ନୃତ୍ୟ କରିବା ମୋତେ ବହୁତ ଛୋଟ ବେଳୁ ବହୁତ ଇଚ୍ଛା କିନ୍ତୁ ସ୍ୱପ୍ନ ପୁରା କରିପାରି ନାହିଁ ବର୍ତ୍ତମାନ ଏବେ ମୁଁ ସବୁ ସ୍ୱପ୍ନ କରିବି ନିଜ ରାଜ୍ୟ ପାଇଁ ନିଜ ଗାଁ ପାଇଁ ମୁଁ ଗୌରବ ଆଣିବି ମୋତେ ଡ୍ୟାନ୍ସ କରିବା ବହୁତ ଇଚ୍ଛା ସବୁଦିନ ପ୍ରାକ୍ଟିସ୍ କରି ନାଁ ରଖିବା ବହୁତ ଇଚ୍ଛା ବାହାର ଦେଶମାନଙ୍କୁ ଯାଏ କମ୍ପିଟିସନ୍ରେ ଭାଗ ନେଇ ଜିତିବାକୁ ବହୁତ ଭଲ ଲାଗେ ସେଥିପାଇଁ ମୋତେ ନୃତ୍ୟ ମୋତେ ବହୁତ ମାନେ ଛୋଟ ବେଳୁ ହିଁ ଇଚ୍ଛା କିନ୍ତୁ ମୋର ଆଗ୍ରହ ବହୁତ ଥିଲା ସେଥିପାଇଁ ଘରେ ବି ସପୋର୍ଟ୍ କରୁଥିଲେ କିନ୍ତୁ ମୁଁ ଟ୍ରାଏ କରିପାରିଲିନି ବଟ୍ ଏବେ କରିବି ଆଗକୁ ବଢ଼ିବି ସବୁଦିନ ପ୍ରାକ୍ଟିସ୍ ସକାଳୁ ଉଠିବା ସବୁଦିନ ଡାନ୍ସ ପ୍ରାକ୍ଟିସ୍ କରିବା ସ୍କୁଲ୍ କଲେଜ୍ ମାନେ କମ୍ପିଟିସନ୍ରେ ଭାଗ ନେବା ସବୁଥିରେ ଭାଗ ନେବା ଆଉ ସବୁଥିରେ ଆଗୁଆ ଥିଲେ ଆକ୍ଟିଭ୍ ଥିଲେ ଆକାା ସବୁ ପଟେ ଭଲ ସେଥିପାଇଁ ଡାନ୍ସ ମୁଁ କରିବା ଚାହୁଁଛି ଆଉ ସୋ କରିବି ବିି ଲକ୍ଷ୍ୟ ହାସଲ କରିବି ବିି ସେଥିପାଇଁ ସବୁଦିନେ ସକାଳୁ ଉଠିକି ପ୍ରାକ୍ଟିସ୍ କରେ ସନ୍ଧ୍ୟାରେ ପ୍ରାକ୍ଟିସ୍ କରେ ଓ ମ୍ୟୁଜିକ୍ ଭିଡ଼ିଓ ଗୀତ ଟିଭିଗୁଡ଼ାଏମାନଙ୍କୁ ସବୁ ଡାନ୍ସ ମାନେ ରିଆାଲିଟି ସୋ ଦେଖିଥାଏ ସେ ସୋ ମାନେ ପାର୍ଟିସିପେଟ୍ କରିବାକୁ ବହୁତ ଇଚ୍ଛା ସେଥିପାଇଁ କରିବାକୁ ଚାହୁଁଛି ପାର୍ଟିସିପେଟ୍ ଆଉ କରିଲେ ନିଜକୁ ବି ଭଲ ଲାଗିବ ନିଜର ସ୍ୱପ୍ନ ପୁରା ହେବ ମନ ଖୁସି ରହିବ ଡାନ୍ସ କଲେ ସବୁ ପଟରୁ ଆନନ୍ଦିତ ରହିବ ମନ ଆଉ ଘରେ ବି ସପୋର୍ଟ୍ ଅଟୋମେଟିକ୍ ସବୁ କରିଦେବେ ସେଇଟା ପାଇଁ ମୋର ଆଶା ଯେ ମୁଁ ଡାନ୍ସ କରିବାକୁ ଚାହୁଁଛି ମୋର ଲକ୍ଷ୍ୟ ନିଜେ ହାସଲ କରିବି